ଗତ ସପ୍ତାହରେ ମୁଁ ଅନଲାଇନ୍ ମାଧ୍ୟମରେ ଏକ ପ୍ୟାଣ୍ଟ ମଗାଇଥିଲି ଯାହାକି ମୋ' ଶରୀରକୁ ଚାହିଁ ଠିକ୍ ଭାବରେ ଫିଟ୍ ହୋଇପାରୁଥିଲା ଓ ମୋତେ ଆରାମ ଲାଗୁଥିଲା ପିନ୍ଧିବା ପାଇଁ ଏହାର କୌଣସି ସାଇଡ଼ ଇଫେକ୍ଟ ମଧ୍ୟ ନଥିଲା